ପ୍ରଥମେ ପ୍ରଥମେ ତ ସମସ୍ତଙ୍କୁ ଏମିତି ମାନେ ଗୀତ ଗାଇବାକୁ ଗଲେ ଡର ଲାଗିଥାଏ ଆଉ ସେମିତି ମୋତେ ବି ମାନେ ପ୍ରଥମେ ଯେତେବେଳେ ଗୀତ ଗାଇବାପାଇଁ ଗଲି ସେତେବେଳେ ଡର ଲାଗିଥିଲା ଆଉ ବହୁତ ବହୁତ ନର୍ଭସ୍ ଲାଗୁଥିଲା ଆଉ ତଥାପି ମୁଁ ସେ ବହିକୁ ଗୀତରେ ରଖି କିନ୍ତୁ ମୁଁ ସ୍କୁଲ୍ରେ ହେଉ କି ଆମ ଏ ଗାଁ ଗହଳିରେ ମାନେ ଏଯେଉଁ ପ୍ରୋଗ୍ରାମ୍ ସବୁ ହୁଏ ଗୀତ ନାଚ ଆଉ ସେଥିରେ କିନ୍ତୁ ମୁଁ ଭାଗ ନିଏ ଆଉ ସେଇ ଭୟକୁ ଭିତରେ ରଖି ମୁଁ ଗୀତ ଗାଇବାକୁ ଚେଷ୍ଟା କରିଛି ଆଉ ଗାଉଛି ମଧ୍ୟ ଆଉ ମୁଁ ଭାବେ କାଳେ ମାନେ ମୁଁ ଭୁଲ୍ ଗାଇଦେବି କି ମୁଁ ଭୁଲ୍ କରିଦେବି ସେଇ ସେଇ ଭୟଟା ଭିତରେ ରୁହେ ଆଉ ଏତେ ଲୋକଙ୍କ ସାମ୍ନାରେ ମାନେ କଲେ ମୁଁ ଭୁଲ୍ କରିଦେବି କି ସେଇ ଭୟଟା ମାନେ ସବୁବେଳେ ରହିଥାଏ ଆଉ ଆମେ ସ୍କୁଲ୍ରେ ମଧ୍ୟ ଯେତେବେଳେ ଗୀତ ଗାଇବାପାଇଁ କହିଥିଲେ ମୋତେ ଡର ଲାଗୁଥିଲା ଆଉ ଏତେ ପିଲାଙ୍କ ସାମ୍ନାରେ ଆଉ ସାର୍ ଆଉ ଦିଦିମାନଙ୍କ ସାମ୍ନାରେ ଗାଇବାପାଇଁ ଆଉ କିନ୍ତୁ ସେଇ ଡରକୁ ମୁଁ ଭିତରେ ରଖି ମୁଁ ଗୀତ ଗାଇଛି ଆଉ ସେମିତି ଆଉ ମୋ ଗାଆଁରେ ବି ଏମତି ମାନେ ପ୍ରୋଗ୍ରାମ୍ ଯେ ହେଉଥିଲା ଆଉ ସେଥିରେ ମଧ୍ୟ ମୁଁ ଗୀତ ଗାଇଛି ଆଉ ଗୀତ ଗାଇବାପାଇଁ ଗୀତ ମୋତେ ଭଲଲାଗେ ଆଉ ତେଣୁ ସେଇମାନେ ଏପରି ବାରମ୍ବାର ଗାଇବା ଦ୍ୱାରା ମାନେ ଆମ ଭିତରେ ଯେଉଁ ଭୟଟା ଡରଟା ସେଇଟା ପଳାଇଯିବ ଆଉ